ହଁ ଏଇଟା ଓଲାକୁ ଲାଗିଛି କି ଆଛା ଆଛା ଆଜ୍ଞା ଆଜ୍ଞା ଆଜ୍ଞା ତ ଗୋଟେ ବ କ୍ୟାବ୍ ବୁକ୍ କରିବାର ଥିଲା ହଁ ତ ମୁଁ ସାଙ୍ଗମାନଙ୍କ ସହିତ ନ ହେଲେ ଯିବାର ଥିଲା ଗୋଟେ ଜାଗାକୁ ଅଁ ହଁ ଟ୍ରିପ୍ରେ ଯିବାର ଥିଲା ଆଜ୍ଞା ହଁ ଏଇ କୋଣାର୍କ ଯିବାର ଥିଲା ପୁରୀ ଏମିତି ଯିବାର ଥିଲା ଆଉ ତା ପାଖାପାଖି କଣ ସବୁ ଜାଗା ଅଛି ତ ଆମେ ଜାଣିନୁ ଆପଣ ଟିକେ ଆମକୁ ନେଇକି ସେପଟେ ବୁଲେଇକି ନେଇ ଆସିଥାନ୍ତେ ଆଉ ଆଜ୍ଞା ଆମେ ବହୁତ ମାନେ ପୁରା ଭୋର୍ରୁ ବାହାରିବୁ ହଁ ଆଉ ତ ଅଛି ଗୋଟେ ବୁକ୍ କରିହେବ କି ଆଜ୍ଞା ହଁ ହଁ ହଁ ପୁରା ସକାଳୁ ବାହାରିବୁ ହଁ ଚାରିପାଞ୍ଚ ଜଣ ଯିବୁ ଆଜ୍ଞା ହଁ ହଁ ହୁଁ ହୁଁ ତ ଆମର ସେଇ ପାଖାପାଖି କଣ ଆଉ ଏରିଆ ରହୁଛି ମାନେ କଣ ପ୍ଲେସ୍ ରହୁଛି ଯୋଉଟାକୁ ଦେଖିବା ପାଇଁ ବୁଲିବା ପାଇଁ

ଆଛା ହୁଁ ହଁ ହଁ ହଁ ହୁଁ ହୁଁ

ଆଛା ଆଛା ଆଛା ହୁଁ ହୁଁ ହୁଁ ହଉ ତ ଠିକ୍ ଅଛି ଆପଣ ଆମମାନଙ୍କୁ ସେ ସବୁ ଜାଗା ବି ଆମକୁ ଟିକେ ବୁଲେଇ ନେବେ ତ ଏବେ ଭାଇ ଟିକେ ରେଟ୍ କଥାଟା କହିଦିଅନ୍ତୁ ମାନେ ପୁଣି ରେଟ୍ କଣ କେତେ ନେଉଛନ୍ତି ଆଁ

ଆଉ ଦେଖନ୍ତୁ ଟ୍ରାନ୍ସଫର୍ ଏଜେନ୍ସିର ମା ଡେଲି ଗ୍ରାହକ ଆମେ ଆଉ ନିତିଦିନିଆ ଗ୍ରାହକ କୁ ଯଦି ଆପଣ ଏତେ ରେଟ୍ କରିବେ ତାହେଲେ ଅଲଗା ଲୋକଙ୍କୁ ତ ଛାଡ଼ ସେ ତ ଅଲଗା କଥା ତ କାଟନ୍ତୁ ଭାଇ କଣ କେତେ କାଟିବେ ହୁଁ ହଁ ସେ ବୁଝୁଛି ଯେ କିନ୍ତୁ ଆମକୁ ଟିକେ ଅଧିକ ହେଇଯାଉଛି ନା ଆଜ୍ଞା ତ କାଟନ୍ତୁ କେତେ କାଟିବେ କହନ୍ତୁ ହୁଁ ହୁଁ ହଁ ଏତେ ସାରା ଜାଗା ହେଲାଣି ଯେ କିନ୍ତୁ ତା ଅନୁସାରେ ବି ଆପଣ ରେଟ୍ କହିବେ ନା ଆପଣ ବହୁତ ଅଧିକ କହିଦଉଛନ୍ତି ତ ସେଥିପାଇଁ କହୁଛି ପୁଣି ଆମେ ଡେ ଲି କା ନିୟମିତ କଷ୍ଟମର୍ ଯେହେତୁ ଡେଲି କା ଗ୍ରାହକ ତ କିଛି କାଟିବା କଥା ନା ଆଜ୍ଞା ହଉ ହଉ ଠିକ୍ ଅଛି ହଉ ଆପଣ ମାଆ ଆସିକି ଭାଇ କାଲି ସକାଳେ ପହଞ୍ଚିଯିବେ ତ ଆମେ ଭାରିବୁ ଭୋର୍ରୁ ଆଉ ହଁ ସେଇ ପାଞ୍ଚଟା ବେଳକୁ ବାହାରିବା ଆଛା ହଁ ହଁ ଠିକ୍ ଅଛି ଠିକ୍ ଅଛି ଥାଙ୍କ ୟୁ